ହ୍ୟାଲୋ ସାର୍ ମୁଁ ରଞ୍ଜନ ସାହୁ କହୁଛି ମୁଁ ଏକ ଅନ୍ଲାଇନ୍ରେ କ୍ରିକେଟ ପ୍ରତି ଭଲ ପାଏ ସେ କ୍ରିକେଟ ପ୍ରତି କ ଅନ୍ଲାଇନ୍ରେ ମୁଁ ଗେମ୍ରେ ଖେଳେ କିକେଟ କ୍ରିକେଟକୁ ମୁଁ ବହୁତ ଭଲ ପାଏ ସେଥିପାଇଁ କ୍ରିକେଟ ବିଷୟରେ ମୁଁ କିଛି କହିବାକୁ ଚାହୁଛି ଅନ୍ଲାଇନ୍ରେ ଅନ୍ଲାଇନ୍ରେ ଯେପରି ଖେଳେ ଏଥିରେ ମୁଁ ଖେଳେ ବହୁତ ଭଲ ଲାଗେ ଜିତେ ବି ମଧ୍ୟ ଏକ ଥର ଥର ହାରି ବିି ଯାଏ ଓ ଥରେ ଥରେ ମଧ୍ୟ ଜିତି ବିି ଯାଏ କ୍ରିକେଟ ବହୁତ ମୋତେ ଖୁସି ଲାଗେ କାହିଁକିନା ଅନ୍ଲାଇନ୍ରେ ବହୁତ କ ମୁଇଁ ମୁଁ ଖେଳିପାରେ ଅନ୍ଲାଇନ୍ରେ ମୁଁ ତ ମୋତେ ଖେଳିବାକୁ ବହୁତ ପସନ୍ଦ ଲାଗେ ଅନେକ ଭଲ ଲାଗେ ଏଇ ଗେମ୍ରେ ଅନ୍ଲାଇନ୍ରେ ଯେପରି ଖେଳିବ କ୍ରିକେଟ ଫୁଟବଲ୍ ଭଲିବଲ ଅନେକ ପ୍ରକାର ହକି ଅନେକ ପ୍ରକାର ଅଛି ଗେମ୍ ଅନ୍ଲାଇନ୍ରେ ଖେଳିବା ପାଇଁ ସେହିପରି ମୋତେ କ୍ରିକେଟ ଓ ଲୁଡ଼ୁ ମୋର ବହୁତ ପସନ୍ଦ ଓ କ୍ରିକେଟ ଖେଳିକି ମୋତେ ଏଇଥିରେ ଅନୁଭୂତି ମୁଁ ଜଣାଇବାକୁ ଚାହୁଁଛି ଯେ ଏଥିରେ ମୋତେ ବହୁତ ଲାଭ ବି ମିଳେ ଅଧିକଂଶ ଅଧିକାଂଶ ଥର ମୁଁ ଜିତେ ମୋତେ ବହୁତ ଭଲ ହିସାବରେ ଜଣା ଅଛି ଅନ୍ଲାଇନ୍ରେ କ୍ରିକେଟ ଖେଳିବା ଅନୁଭୂତି ଅଛି ବହୁତ ଆଗରୁ ଏଥିପାଇଁ ମୁଁ କ୍ରିକେଟକୁ ବେଶି ଭଲ ପାଏ ଅନ୍ଲାଇନ୍ରେ ଲୁଡ଼ୁ ମଧ୍ୟ ମଧ୍ୟ ଥରେ ଥରେ ହାରିଯାଏ ଲେକିନ୍ ଲୁଡ଼ୁ ବି ମୋର ଫେବରେଟ ଲୁଡ଼ୁ ଆଉ କ୍ରିକେଟ ଅନ୍ୟରେ ଯେପରି ଖେଳନ୍ତି ୱଇଞ୍ଜୋରେ ଓ ଅନେକ କିଛି କିଛି ଆପ୍ସ ମଧ୍ୟରେ ଖେଳନ୍ତି ଓ ପଇସା ମଧ୍ୟ ଜିତିଥାନ୍ତି ସେପରି ଏଥିରେ ମଧ୍ୟ କ୍ରିକେଟ ଓ ଲୁଡ଼ୁରେ ଖେଳେ ଅନ୍ୟ ଅନେକ ପଇସା ରୋଜଗାର କରିପାରେ ସେଥିପାଇଁ ଏଥିରେ ଏତିକି କହି ମୁଁ ଚାହୁଁଛି